ମୁଁ କିଣିଥିବା ଆଇରନ୍ଟିର ଖରାପ ଗୁଣ ହେଉଛି କରେଣ୍ଟ ମାରୁଛି ଆଉ ଯଦି ବେଶୀ ଗରମ ହେଉଛି ଆଇରନ୍ ଦେଲେ ତା ଦେହରେ କଣ ହେଉଛି ନା ସେ ଲୋଚା ଲୋଚା ହୋଇଯାଉଛି ସାର୍ଟ ଗୁଡ଼ାକ ତେଣୁ ସର୍ଟ ହୋଇଯାଉଛି ସାଙ୍ଗେ ସାଙ୍ଗେ ଆଇରନ୍ଟି ଖରାପ ପଡ଼ିଲା